ନୂଆଁଖାଇ ଆମର୍ ବଡ଼୍ ତିହାର୍ ଆମର୍ ଓଡିଶାବାସି ମାନେ ସମସ୍ତେ ନୂଆଁଖାଇ ମାନ୍ସୁଁ ନୂଆଁଖାଇ ହଉଛି ଆମର୍ ଇଷ୍ଟଦେବୀ ର ପୂଜା ବି ହେଇସି ମା ସମଲେଇର ହେଥିର୍ ଲାଗି ସବୁ ଭାଇ ବେହେନ୍ ଯାହା ଅଛନ୍ ମିଶିକରି ନୂଆଁଖାଇ ମାନ୍ସୁଁ ନୂଆଁଖାଇ ଏନ୍ତା ଜିନିଷ୍ ଟେ ଯେ ଯେନୁ ଯେତ୍କି ଦୂରେ ଥିଲେ ବି ଭାଇମାନେ ଆଇସନ୍ ନୂଆଁ ଖାଇସନ୍ ନୂଆଁଖାଇ ନୂଆଁଖାଇରେ ଆଗୁରୁ ଗଣେଶ୍ ପୂଜା ହେଇସି ଗଣେଶ୍ ପୂଜା ଦିନୁ ଆମେ ସମସ୍ତେ ଘର୍ ଦ୍ୱାର୍ ସଫା ସୁତର୍ କରି କୁରା କରି କପଡ଼ା ଲତା ଘିନି କରି ଆମେ ସମସ୍ତେ ଫ୍ୟାମିଲି ଠାଣ୍ କେ ନୂଆଁ ଖାଇସୁଁ ନୂଆଁଖାଇ ଆମର୍ ଓଡ଼ିଆ ମାନ୍ଙ୍କର୍ ବହୁତ ବଡ଼ ତିହାରେ ମାଁ ସମଲେଇଙ୍କ ଦୟା ହେଦିନ୍ ଧାନ୍ କେ ସମସ୍ତେ ନୂଆଁ ହିଷବେ ନୂଆଁ ଖାଇସନ୍ ଜିଗ ଧାନ୍ କେ ପୂଜା କର୍ସନ୍ ଅରୁ ସମସ୍ତେ ମିଶିକିରି ସବୁ ଭାଇମାନେ ମିଶିକରି ଫ୍ୟାମିଲି ନୂଆଁଖାଇସନ୍ ଆଉ ବଡ଼ ଲୁକ୍ କେ ଜୁହାର କର୍ସନ୍ ଆମର୍ ନୂଆଁଖାଇ ହଉଛେ ଆମ ଓଡ଼ିଶାରେ ଏକ୍ ନମ୍ବର୍ ତିହାର୍ ଆଉ ନୂଆଁଖାଇ ହେତୁଭି ସମସ୍ତେ ଯେଉଁଥିଲେ ବି ଆଇସନ୍ ଘର୍ ମାନଙ୍କୁ ଆର୍ ନୂଆଁଖାଇ ଦିନ୍ ଆମର୍ ଭାତ ତୁଣ ଖିରି ପିଠା ସବୁ ବନାସୁଁ ଆଉ ଖାଇସୁଁ ଆମ ସମସ୍ତେ ମିଶି ଖାଇସୁଁ ସେଥିର୍ ଲାଗି ଆମେ ନୁଆଁଖାଇ ମାନ୍ସୁଁ ନୂଆଁଖାଇ ହଉଛି ଆମର୍ ସମସ୍ତ ଆମର୍ ଇଷ୍ଟ ଦେବୀରେ ପୂଜା ହେଥିର୍ ଲାଗି ଆମେ ନୂଆଁଖାଇ ମାନ୍ସୁଁ ସବୁ ଛୁଆମାନକୁ ନେଇକରି ମିଶିକରି ସମସ୍ତେ ନୂଆଁଖାଇସୁଁ